ହ୍ୟାଲୋ ହଁ ମୁଁ ପରିବା ବାଲା କହୁଛି ହଁ ଆମର ପୁରା ଗାଡ଼ି ଆସିକି ଲାଗୁଛି ପରିବା ସବୁ ସେ ୱେଡ଼ିଙ୍ଗ ଆନିଭର୍ସରୀ କି ଯାଉଛି ବ୍ରତଘର ବାହାଘର ସବୁଠିକି ଏମିତି ବିକ୍ରି ହେଉଛି ହଁ ଠିକ୍ ଅଛି କେତେ ପରିବା ନେବେ ଆଉ ଲିଷ୍ଟ ଆପଣଙ୍କୁ ଆପଣଙ୍କୁ ଦେବାକୁ ପଡ଼ିବ ନା କାରଣ ବାହାଘର ଯଦି ବହୁତ ଅଧିକା ଆକାରରେ ପରିବା ନେବାକୁ ପଡ଼ିବ ତେଣୁ କି ଆପଣ ହଁ ପଚାଶ ନାହିଁ ଭାଇ ଦେଖୁଛନ୍ତି ତ ମାର୍କେଟର ଯେଉଁ ଅବସ୍ଥା ଆମେ ଆଉ ଏତେ କମାଇକି କେମତି ଦେବୁ ମାନେ ବହୁତ ଆପଣଙ୍କୁ ଏଇଟା ମୁଁ କନ୍ସେସନ୍ରେ କାଟିବି ଆପଣ ପରିବା ଏତେ ଟଙ୍କା ଆପଣ ଖର୍ଚ୍ଚ କରିବେ ଏ ପରିବାଟାରେ କ'ଣ ଆପଣ କାଟିବେ ଦେବି ଆଉ ଟମାଟୋ ଆପଣଙ୍କୁ ପଡ଼ିବ ବର୍ତ୍ତମାନ ଷାଠିଏ ଫୁଲକୋବି କେଜି ସେଇ ଷାଠିଏ ସବୁ ଆଭରେଜ ଶହେ ଭିତରେ ଆମର କୋବି କେଜି

ଆପଣ ଲିଷ୍ଟ ଦେଇଦେଲେ ଆମ ପିଲା ଗାଡ଼ି ନେଇକି ଆପଣଙ୍କୁ ଦେଇଦେବ ଆପଣ ଖାଲି ତା ଚାର୍ଜେସ୍ଟା ଦେଇଦେବେ ପଇସାଟା ଦେଇଦେବେ ଆଉ

ହଁ ହଁ ଏଇଟା ହ୍ୱାଟସ୍ଆପ୍ ନମ୍ବର

ଆଜ୍ଞା ହଉ ଠିକ୍ ଅଛି ଓକେ ହଉ ଆଜ୍ଞା ହଉ ରଖ